ମୋ ନାଁ ସୌଭାଗ୍ୟ ବିଶ୍ୱାଳ ମୋ ସ୍ତ୍ରୀ ନାଁ ଜାନକୀ ବିଶ୍ୱାଳ ଆମ ଘର କେନ୍ଦୁପଡ଼ା ପୋଷ୍ଟ୍ ଅଫିସ୍ ରେନ୍ଦାପାଟଣା ଥାନା ଭୁବନ ଜିଲ୍ଲା ଢେଙ୍କାନାଳ ଆଉ ମୋର ଯୋଡ଼ିଏ ପୁଅ ଆଉ ଯୋଡ଼ିଏ ଝିଅ ପୁଅ ଝିଅଙ୍କର ସବୁ ବାହାଘର ସରିଛି ଆଉ ବଡ଼ ଝିଅର ପୁଅ ଯୋଡ଼ିଏ ସାନ ଝିଅର ପୁଅଟିଏ ଝିଅଟିଏ ଆଉ ବଡ଼ ପୁଅର ପୁଅଟିଏ ଝିଅ ଦୁଇଟା ସାନ ପୁଅର ପୁଅଟିଏ ଆଉ ପୁଅ ଦୁଇଜଣ ତାହାର ଯାହାର ସିଏ ରୋଜଗାର କରୁଛନ୍ତି ମାନେ ଜଣେ ବ୍ୟବସାୟ କରୁଛି ଆଉ ଜଣେ ହେଉଛି ଚାଷରେ ସାହାଯ୍ୟ କରୁଛି ଯାହ ହେଉ ଆମେ ଖୁସିରେ ଚଳୁଛୁ ଆଉ ଜମି ବାଡ଼ି ଚାଷବାସ ଅଛି ବିଭିନ୍ନପ୍ରକାର ଫସଲ ବି କରେ ସୂର୍ଯ୍ୟମୁଖୀ କରୁ ସେ ମୁଗ କରୁ ସେ ବିରି କରୁ ଧାନ ଚାଷ କରୁ ଆଉ ଚାଷରେ ବି ଆମର ବହୁତ କିଛି ଚଳି ଯାଉଛୁ କିଛି ଅସୁବିଧା ନାହିଁ ଏମିତି ଚଳୁଛୁ ଆଉ ଭଗବାନ ଦୟାରୁ ଶାନ୍ତିରେ ଅଛୁ ଆଉ ଘରେ ବି ସମସ୍ତେ ଶାନ୍ତିରେ ଅଛନ୍ତି ଆଉ ଦେହପାହ ଭଲ ମନ୍ଦ ସବୁ ଭଲ ଆଉ ଯାହା ଭଗବାନଙ୍କ ଦୟାରୁ ଖୁସିରେ ଆମେ ଅଛୁ ଆଉ କିଛି ଅସୁବିଧା ନାହିଁ